ମୁଁ ମାସେ ତଳେ ଗୋଟିଏ ଜୋତା କିଣିଥିଲି ସେ'ଟା କ'ଣ ହୋଇଛି ନା ଏବେ ତାକୁ ପିନ୍ଧି ହେଉନି ସେ'ଟା ଏବେ ପିନ୍ଧିଲେ ବି ଅନ୍କମ୍ଫର୍ଟେବୁଲ ଲାଗୁଛି ଆଉ ତା'ର ରଙ୍ଗ ମଧ୍ୟ ଏବେ ଛାଡ଼ି ଯାଉଛି ଏବଂ ରୁଆ ମଧ୍ୟ ବାହାରି ପଡ଼ିଲାଣି ଏବଂ ଅଠା ମଧ୍ୟ ଛାଡ଼ି ଗଲାଣି ତ ସେ'ଟା ଆଉ ପିନ୍ଧି ହେଉନାହିଁ ମୁଁ ତାକୁ ପାଞ୍ଚଶହ ଟଙ୍କା ଦେଇକି ବହୁତ ଲସ୍ରେ ପଡ଼ିଯାଇଛି ବରଂ ତାକୁ ଶହେ ଟଙ୍କା କି ଦୁଇ ଶହ ଟଙ୍କାରେ କିଣିଥିଲେ ଆହୁରି ଭଲ ହୋଇଥା'ନ୍ତା ତା'କୁ ଦେଖି ମୋ' ସାଙ୍ଗମାନେ ଯେଉଁ ଖୁସି ହୋଇ କିଣିଛନ୍ତି ସେମାନେ ବି ଭାବୁଛି ଲସ୍ରେ ପଡ଼ିଯିବେ ତ ଆଶା କରୁଛି ସେମାନେ ଏମିତି ମୋ' ଭଳି ଲସ୍ରେ ନ ପଡ଼ନ୍ତୁ